ସାହିତ୍ୟ କବିତା ଏବଂ ଅନ୍ୟପ୍ରକାର କଳାତ୍ମକ ଅଭିବ୍ୟକ୍ତିରେ ଓଡ଼ିଆ ଭାଷା ହେଉଛି ଶ୍ରେଷ୍ଠ ଯେହେତୁ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଆମ ମାଁ ଭାଷା ଓଡ଼ିଶା ମାଟିରେ ଯେହେତୁ ଅନେକ ସଂଖ୍ୟକ ପିଲା କେବଳ ସ୍କୁଲକୁ ଗଲାବେଳେ ଏହି ଓଡ଼ିଆ ଭାଷାକୁ ଅଧ୍ୟୟନ କରିଥାନ୍ତି ସ୍କୁଲରେ ମଧ୍ୟ ଓଡ଼ିଆ ଶିକ୍ଷକମାନେ ଓଡ଼ିଆ ଭାଷାକୁ ପ୍ରାଞ୍ଜଳ ଭାବରେ ବୁଝାଇଥାନ୍ତି ସେଥିପାଇଁ ଆମ ଭାରତ ବର୍ଷରେ ଏଇ ଓଡ଼ିଆ ମାଟିର ନାଁ ଏବଂ ଓଡ଼ିଆ ଭାଷାଟା ଗୋଟେ ସ୍ୱତନ୍ତ୍ର ଭାଷା ହେଇ ରହିଅଛି ଓଡ଼ିଆ ଭାଷାର ବହୁତ ବହୁତ ଗୁଡ଼ାଏ ଅ ବିଶିଷ୍ଠ ଲେଖକ ଗୁଡ଼ାକ ଲେଖି ଯାଇଛନ୍ତି ଓଡ଼ିଆ ଭାଷା ଯେତେବେଳେ ପିଲାମାନେ ସ୍କୁଲରେ ଅଧ୍ୟୟନ କରନ୍ତି ଆଉ ତାହା ଗଦ୍ୟ ହଉ କି ପଦ୍ୟ ହଉ ଅତିସୁନ୍ଦର ଭାବରେ କାହାଣୀ ଆକାରରେ ଏବଂ ଗଳ୍ପ ଏକାଙ୍କିକା ଆ ମାଧ୍ୟମରେ ଆଉ କବିମାନେ ଅତି ସୁନ୍ଦର ଭାବରେ ଲେଖି ଅଛନ୍ତି ଏଇ ଓଡ଼ିଆ ଭାଷା ସମସ୍ତ ସ୍କୁଲ କଲେଜ ସଙ୍ଗେ ସଙ୍ଗେ ପ୍ରତ୍ୟେକ ଅଫିସରେ ମଧ୍ୟ ଆଜିର ଏହି ଫାଷ୍ଟ ସେଞ୍ଚୁରୀ ବା ଏ ଡିଜିଟାଲ ଦୁନିଆରେ ବ୍ୟବହାର ହେବାକୁ ଲାଗିଲାଣି ତ ସେଥିପାଇଁ ଓଡ଼ିଆ ଭାଷା ଆମ ମାତୃଭାଷା ଶ୍ରେଷ୍ଠ ଭାଷା ଅଟେ